ଆମ ରାଜ୍ୟର ଯେଉଁ ରହୁଛି ଆମେ ଯିବାଆସିବା ଯାତାୟାତ ପାଇଁ ଯେ ରହୁଛି ବସ୍ ଏବଂ ଟ୍ରେନ୍ ମଧ୍ୟ ରହୁଛି ଏହା ଲୋକମାନେ ବସ୍ରେ ଯିବାକୁ ଭଲପାଆନ୍ତି ଏବଂ ଟ୍ରେନ୍ରେ ମଧ୍ୟ ଯିବାକୁ ଭଲପାଆନ୍ତି ଏବଂ ଯେଉଁ ବସ୍ରେ ଯେଉଁ ଯାତ୍ରା କରୁଛନ୍ତି ବସ୍ରେ ଯିବାକୁ ଭଲପାଆନ୍ତି ଯେ ବସ୍ ତାଙ୍କୁ ଶୀଘ୍ର ନେଇ ପହଞ୍ଚାଇ ଦେଇଥାଏ ଯେଉଁ ଯାଗାକୁ ସେ ଯିବାକୁ ଚାହିଁଥାନ୍ତି ଏବଂ ଯେଉଁ ଯାଗାକୁ ସେମାନେ କମ୍ ପଇସାରେ ଯିବାକୁ ଚାହାନ୍ତି ସେମାନେ ଟ୍ରେନ୍ର ଟ୍ରେନ୍ ଦ୍ଵାରା ସେମାନେ ଯାଆନ୍ତି ଏବଂ ଟ୍ରେନ୍ ଯାତ୍ରା କରିବା ଦ୍ୱାରା ଟ୍ରେନ୍ରେ ତାଙ୍କୁ ସମୟ ଲାଗେ କିନ୍ତୁ ପଇସା କମ୍ ପଡ଼ିଥାଏ ସୁଲଭ ମୂଲ୍ୟରେ ସେମାନେ ଯାଇପାରନ୍ତି ଏବଂ ଟ୍ରେନ୍ରେ ଗଲାବେଳେ ସେ ଯେଉଁ ଟ୍ରେନ୍ ଯାଆନ୍ତି ଟ୍ରେନ୍ର ସଫାସୁତୁରା ସେମାନେ ଠିକ୍ ଠାକରେ ଲୋ ଟ୍ରେନ୍ ଯାତ୍ରୀ ଟ୍ରେନ୍ରେ ଯେଉଁମାନେ ରହୁଛନ୍ତି ସେମାନେ ଡିପାର୍ଟମେଣ୍ଟ ତାଙ୍କର ସଫାସୁତୁରା କରୁନାହାନ୍ତି ଏବଂ ବସ୍ରେ ଯେଉଁ ଯାଉଛି ବସ୍ର ସିଟ୍ରେ ଏବଂ ଲୋକ ସଂଖ୍ୟା ଅଧିକ ଯାଉଛନ୍ତି ଯେଉଁଥିରେ ବସ୍ରେ ବସିଲା ବେଳେ କିମ୍ବା ଠିଆ ହୋଇକି ଲୋକମାନେ ଗଲାବେଳକୁ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି